ନାଚ ଏମିତି ଏକ ଜିନିଷ ଯାହାକି ଏକ ବ୍ୟାୟାମ ସଦୃଶ କାହିଁକିନା ନାଚିଲେ ଦେହର ପ୍ରତିଟି ଅଙ୍ଗପ୍ରତ୍ୟଙ୍ଗ ତାହା ଏକ୍ସରସାଇଜ୍ ଭଳି ଫଙ୍କସନ୍ କରିଥାଏ ଏହି ଫଙ୍କସନ୍ ହେବା ଦ୍ଵାରା ଆମ ଶରୀର ସୁସ୍ଥ ରୁହେ ଆଉ ନାଚରେ ମଧ୍ୟ ଆମ ଦେହରୁ ଯେଉଁ ନିର୍ଗତ ହୁଏ ଝାଳ ସେ ଝାଳ ମାଧ୍ୟମରେ ଆମ ଦେହରେ ଥିବା ବିଭିନ୍ନ ପ୍ରକାରର ଯେତିକି ଜୀବାଣୁ ଏସବୁ ବାହାରି ଯାଆନ୍ତି ଆଉ ରକ୍ତ ସଞ୍ଚାଳନ ଆମର ଠିକ୍ ରୁହେ ମାନସିକ ସ୍ଥିତି ଆମର ଠିକ୍ ରୁହେ ଆଉ ହାର୍ଟ ପ୍ରୋବ୍ଲେମ୍ ହୁଏ ନାହିଁ ନାଚ ସେଥିପାଇଁ ଆମର ବଡ଼ି ଫିଟନେସ୍ କୁ ସବୁବେଳେ ଠିକ୍ କରି ରଖିଥାଏ ତା'ସହିତ ନାଚିଲା ବେଳେ ସବୁ ନା ଯୋଉମାନେ ନୃତ୍ୟ ପରିବେଷଣ କରନ୍ତି ସେମାନେ ବହୁତ ଖୁସି ଅନୁଭବ ମଧ୍ୟ କରିଥାନ୍ତି କାହିଁକିନା ନାଚ ଏମିତି ଏକ ଜିନିଷ ଗୋଟେ ଯଦି ଆମେ ସେଇ ଇଏରେ ଆମେ ଧୂମ୍ରେ ନାଚିଯିବା ଲୋକଙ୍କର ଉତ୍ସାହ ଲୋକଙ୍କର ତାଳି ଆଉ ଏଇ ଜିନିଷଟା ଆମକୁ ମାନେ ନୃତ୍ୟ କରୁଥିବା ଲୋକଙ୍କୁ ମାନେ ପିଲାମାନଙ୍କୁ ବହୁତ ଉତ୍ସାହିତ କରିଥାଏ ଏଇ ଉତ୍ସାହିତ ମାଧ୍ୟମରେ ସେମାନେ ନିଜକୁ ଅଲ ଆଗକୁ ଯିବାପାଇଁ ପ୍ରେରଣା ଦେଇଥାଏ ଓ ଭବିଷ୍ୟତ ମଧ୍ୟ ସେ ଭଲ ଭଲ ନୃତ୍ୟଶିଳ୍ପୀ ମଧ୍ୟ ହୋଇପାରନ୍ତି